ହ୍ୟାଲୋ ହଁ ହଁ କିଏ କହୁଥିଲେ ହଁ କ'ଣ କହୁନାହାନ୍ତି ଏ ସିଏ ତ ସିଏ ଏବେ ଛୁଟି ନେଇଥିଲା ପୁଣି ଛୁଟି ନେବ ସିଏ ତ ତାର ସ୍କୁଲ୍ ତାର ମାସରେ ତାର ପନ୍ଦର ଦିନ ଆବସେଣ୍ଟ ରହୁଛି ତୁମେ କେମିତି ଛୁଟି ନେଲେ ସେ ପିଲାଟା ପୁଣି ପଢ଼ିବ କେମିତି ଏମିତି ବାରମ୍ବାର ଯଦି ଛୁଟି ନେବ ସେ ପିଲା ପୁଣି ପଢ଼ିବ କେମିତି

ସ୍କୁଲଟା ତା'ର ତ ତା'ର ତ ପନ୍ଦରଦିନ ଆବସେଣ୍ଟ ରହୁଛି ଏ ଦୁନିଆ ଦୁନିଆ ଚଗଲା ହେଉଛି ଝଗଡ଼ାଝାଟି ମାଡ଼ଗୋଳ ଭଲମନ୍ଦ ସବୁ କରୁଛି ଖାଇସାରିକି କାଇଁ ଏତେଦିନ ଆବସେଣ୍ଟ ଭିତରେ ତୁମେ ଯଦି ବାରମ୍ବାର ଛୁଟି ନେବ ତ ସେ ପିଲା ପଢ଼ିବ କେମିତି

ଆଜ୍ଞା ନା ନା ଆମେ କ'ଣ ଆ ମିଛରେ କହଛୁ ନା କ'ଣ ସେ ଆବସେଣ୍ଟ ରହୁଛି ବୋଲି ଆମେ କହୁଛୁ ନା କ'ଣ ଆମେ ମିଛରେ କହୁଛୁ ସେ ଆବସେଣ୍ଟ ରହୁଛି ବୋଲି ନା କ'ଣ ଏମିତି କ'ଣ କ'ଣ ଏମିତି ସାର୍ କ'ଣ କହିବେ କ'ଣ କୌଣସି ଟିଚର କହିବେ ଏ ପିଲାଟା ଆବସେଣ୍ଟ ରହୁଛି ବୋଲିକି ସିଏ ତା' ତା'ର ପ୍ରେଜେଣ୍ଟ ଥିବ ତାକୁ କ'ଣ କୌଣସି ଟିଚର କହିବେ ସେ ଆବସେଣ୍ଟ ରହୁଛି ବୋଲି କି ଅଁ ଏତେ ତ ଏତେ ଆବସେଣ୍ଟ ହେଲା ପରେ ତା'ପରେ ତୁମେ ତାକୁ କହିବ ପୁଣି ଆଉ ଛୁଟି ମାଗେ ତା'ପରେ ଆଉ ପିଲାକୁ ପଢ଼େଇବାର ଆବଶ୍ୟକ କ'ଣ ପଡ଼ିବ ଆଉ ତା' କ୍ୟାରିଅରଟା କ'ଣ ହେବ ପୁଣି ତା କ୍ୟାରିୟରଟା କ'ଣ ହେବ ମୋତେ କୁହନ୍ତୁ ନା ଆମର ତ ସେମିତି ରୁଲ୍ ରେଗୁଲେସନ୍ ନାହିଁ ଆମେ ତ ଏତେ ଛୁଟି ଦେଇ ପାରିବୁନି ପିଲାଙ୍କୁ ଆମ ସ୍କୁଲର ନିୟମକାନୁନ୍ ଟିକିଏ ଅଲଗା ପ୍ରକାର ଯେତିକିଟା ଆବଶ୍ୟକ ନିହାତି ଆବଶ୍ୟକ ପଡ଼ିଲା ଅରଜେଣ୍ଟ ପଡ଼ିଲା ଆମେ ତାହେଲେ ପିଲାମାନଙ୍କୁ ଛୁଟି ଦେଇପାରିବି ହଁ ଆଉ ତା' ଭିତରେ ତୁମେ ଯଦି ଏମିତି କହିବ ଛୁଟି ତା' ଭିତରେ ଆମେ ଛୁଟି ଦେଇଥିଲୁ ତା'ପରେ ପୁଣି ତୁମେ କହିବ ଛୁଟି ଦିଅ ପୁଣି ଆଉ ତୁମ କ'ଣ କାମ ପଡ଼ିବ ଛୁଟି ଦିଅ ତାହେଲେ ସେ ପିଲା ସଦାବେଳେ ଛୁଟି ନେବ ସେ ପାଠ କ'ଣ ପଢ଼ିବ ଆଉ ହୁଁ ତା' ବି ଆବସେଣ୍ଟ କେତେଦିନ ଛୁଟି ଦରକାର ଚାରିଦିନ ମୁଁ ତୁମକୁ ବୁଝିକି କହିବି ମୁଁ ବୁଝିକି କିଛି ସମୟ ପରେ କହିବି ମୁଁ ଛୁଟି ଦେଇପାରିବେ କି ନ ଦେଇପାରିବ ମୁଁ ବୁଝିକି କହିବି ହଁ ମୁଁ ଏମିତି ଗୋଟିଏ କଥା କହିଦେଉଛି କହୁଛି ବାରମ୍ବାର ଛୁଟି ନିଅନ୍ତୁନି ପିଲାର ବାରମ୍ବାର ଛୁଟି ନେଲେ ପିଲାର କ୍ୟାରିୟରଟା ନଷ୍ଟ ହେଇଯିବ ସହଜରେ ତ ଯାହା ଆବସେଣ୍ଟ ରହୁଛି ରହୁଛି ହୁଁ ହେଉ ମୁଁ ହେଉ ମୁଁ କହିବି ମୁଁ ପରେ କହିବି ଆଉ ଫୋନ୍ କରି କହିବି ମୁଁ